ଆମର ଆମର ନକ୍ଷତ୍ର ଆକାଶରେ ଅଛନ୍ତି ନକ୍ଷତ୍ର ଗୁଡ଼ିକ ଆମର ଚଳପ୍ରଚଳନ କରୁଛନ୍ତି ସେଥିରେ ଆମେ ଦେଖିଲେ ଆକସ୍ମିତ ହେଉ ତାଙ୍କ ସୂର୍ଯ୍ୟଙ୍କ ସୂର୍ଯ୍ୟଙ୍କ ଦ୍ୱାରା ଆମେ ଆଲୋକିତ ହେଉଛୁ ଆମେ ସେଥିରେ ଚଳପ୍ରଚଳ କରୁଛୁ ଆଉ ସୌରମଣ୍ଡଳରେ ଆମର ଗ୍ରହମାନେ ସବୁ ଅଛନ୍ତି ଗ୍ରହ ମାନଙ୍କର ଦେଖାଯାଏ ଆକାଶରେ ଦେଖାଯାଆନ୍ତି ସେଇଟା ଆମକୁ ବହୁତ ଖୁସି ଲାଗେ ଧ୍ରୁବତାରା ବି ଧ୍ରୁବ ତାରା ଆମର ପଡ଼ନ୍ତି ଯେତେବେଳେ ଆମର ଧ୍ରୁବତାରା ଆକଶରେ ଦେଖାଯାଆନ୍ତି ସିଏ ସାତୋଟି ତାରା ହେଇକି ଦେଖାଯାଆନ୍ତି ଜଣାପଡ଼ିଯାଆନ୍ତି ଯେ ଆକାଶରେ ଏମିତି ତାରା ସବୁ ଧ୍ରୁବତାରା ବାହାରିଛନ୍ତି ବୋଲି ଆଉ ସେଥିରେ ସପ୍ତର୍ଷିମଣ୍ଡଳ ସିଏ ସେମିତି ଆକାଶରେ ଯେତେବେଳେ ପଡ଼ନ୍ତି ସେଥିରେ ଆମର ଯାହା ମନସ୍କାମନା ଥାଏ କୁହନ୍ତି ଯେ ଯଦି ତୁମେ ସେଥିରେ ମନସ୍କାମନା କରିକି ମୁଣ୍ଡିଆ ମାରିଲେ ତୁମ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି